ଭଲ ଅଛେ ଡିଜାଇନ୍ ବହୁତ ପ୍ରକାର ଡିଜାଇନ୍ ଅଛି ତୁମର ଅଛି ଏ ଯେଉଁ ଗୋଟିଏ ଛପରି ଡିଜାଇନ୍ ଅଛି ଗୋଟେ ଅଛି ରଗେଡ଼ି ମେଟ୍ ଟାଇପର ଡିଜାଇନ୍ ଫୁଲ ହେବା ମନ୍ଦିର ହେବା ଏଇ ସମ୍ବଲପୁରୀରେ ବହୁତ ପ୍ରକାରଟା ଅଛି ଏଇଠୁ ହଜରେନୁ ଷ୍ଟାର୍ଟ ହେବା ହାତ ବୁଣା ହିଁ ସବୁ ଅଛେ ହଜାରରୁ ଷ୍ଟାର୍ଟ ହେବା ଦୁଇ ହଜାର ତିନି ହଜାର ପାଞ୍ଚ ହଜାର ଦଶ ହଜାର ପର୍ଯ୍ୟନ୍ତ ଅଛେ ହଁ ହଁ ବନାରସୀ ପାଟ ଅଛେ ସମ୍ବଲପୁରୀ ପାଟ ବଢ଼ିଆ ବଢ଼ିଆ ଡିଜାଇନ୍ ଅଛେ ବନାରସମା ଟିକିଏ ଅଧିକା ରେଟ୍ ପଡ଼ବା ସେଟା ପାଞ୍ଚ ହଜାରରୁ ଆରମ୍ଭ ପାଞ୍ଚ ହଜାର ଦଶ ହଜାର ପନ୍ଦର ହଜାର ପଡ଼ବା କାନପୁରୀ ଅଛେ କେନ୍ କପଡ଼ା ବୋଇଲ ହଁ କନପୁରୀର ଭଲ ଡିଜାଇନ୍ ମାନ ଅଛି ଭଲ ଭଲ ଡିଜାଇନ୍ ମିଲବା ଆଜି କାଲି ଯେମତା ଚାଲିଛି ସେ ରକମ ନାଇଁ ହଉ ହଁ ଖଦି ଖଦି ଅଛି ଖଦି ନାଇଁ ବୁଣିଲାଟା ତୁମର ଟାୱଲ ମିଲବା ଲୁଙ୍ଗୀ ମିଲବା ରୁମାଲ ମିଲବା ହଁ ସବୁପ୍ରକାରଟା ଅଛି ହଁ ସମ୍ବଲପୁରୀ ବ୍ଳାଉଜ୍ ଅଛି ସାର୍ଟ କନା ଅଛି ସବୁ ହାତ ବୁଣେଇ ନେ

ହଁ କାଲ୍କେ ଆସନ୍ ସବୁ ଦେଖେଇ ଦେମା ରେଟ୍ ଠିକ ଲାଗବା ତମେ ଖାଲି ଆସ ରେଟ୍ ଠିକ୍ ଲାଗବା ହଁ ସମ୍ବଲପୁରୀର କାଣ ବାହାଘର ଅଛି କି ତମେ ବେପାର କରିବ ହଁ ଠିକଅଛି ସେମତିରେ ତ ବଢ଼ିଆ ହେବା ଆଗ ସବୁ ଦେଖବ ହଁ ବଢ଼ିଆ ବଢ଼ିଆଟା ଅଛି ତମେ ଡିଜାଇନ୍ ଡିଜାଇନ୍ ଭଲ ସେ ଡିଜାଇନର ମିଲବା ଯେନ ସାମାନ ନେଇଁ ମିଲବା ଅଲଗା ଦୁକାନରୁ ବି ମୁଇଁ କଣ୍ଟାକ୍ଟ କରିଦେବି ଆନବ ହଁ ଠିକ ଅଛି ସବୁ ନ ହଉ ତମେ ଦେଖିକରି ଆସତ ତମେ ଆସ ଦେଖମା ଆମର ଡିଜାଇନ୍ ଦେଖବ ଆମର ଡିଜାଇନ୍ ଯେନ୍ଟା ଯେନ୍ଟା ପସନ୍ଦ ଲାଗବା ନାଇଁ ହବ ବାକି ଅଲଗା ଦୁକାନରୁ ବି କଣ୍ଟାକ୍ଟ କରବ ହଁ ସମ୍ବଲପୁରୀ ଅଛି ବାକ୍ଟା ଅଛି ତମେ ଯେନ୍ଟା ବୋଲିବ ସେଟା ନବ ସେଟା ଆଣବ କେତେ କେତେ ପିସ୍ ନବକି ହଁ ହଉ ଠିକ ଅଛି ରେଟ୍ ଦେଖିକରି ନବତ ଯକରୁ ନବ ବେଲେ କମ୍ ରେଟ୍ ଲାଗବା ହଁ ହୋଲସେଲିଂ ରେଟ୍ ଲଗାମା ନାରୁ ହଉ ଆଇବ ତାହେଲେ ହଁ ହଁ